ଯେହେତୁ ଆମେ ଏକ ଗ୍ରାମରେ ବାସ କରୁ ଏଠାରେ ଅଳ୍ପ ପରିମାଣରେ ସ୍ୱାସ୍ଥ୍ୟ ସେବାର ଉପଯୋଗୀତା ଅଛି ଆମେ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇ ପାରୁନାହୁଁ କାହିଁକିନା ଆମେ ଯଦି ସ୍ୱାସ୍ଥ୍ୟସେବା ଆମକୁ ଦରକାର ତେବେ ଆମକୁ ସହରକୁ ଯିବାକୁ ପଡ଼ୁଛି ସହରଟି ଆମ ଘର ପାଖରୁ ପ୍ରାୟତଃ ଏଗାର କିଲୋମିଟର୍ ହେବ ସେଠାରେ ସହରରେ ସବୁବେଳେ ଡ଼କ୍ଟର୍ ସହର ଡ଼କ୍ଟରଖାନାରେ ସବୁବେଳେ ଡ଼ାକ୍ତରମାନେ ନଥାନ୍ତି ତେଣୁ ଆମକୁ ନାନା ବହୁତ ପ୍ରକାରର ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ୁଛି ଯେତେବେଳେ ଆବଶ୍ୟକ ସମୟରେ ମନେକର ଆମ ସ୍ୱାସ୍ଥ୍ୟଟି ଖରାପ ହେଲା ତେବେ ଆମେ ଠିକ୍ ସମୟରେ ପରିବହନର ସୁବିଧା ପାଇ ପାରୁନାହୁଁ ଯାହାଦ୍ୱାରାକି ଆମେ ଶରୀରଟି ଆହୁରି ଅସୁସ୍ଥ ହେଇଯାଉଛି ତେଣୁ ଆମେ ବହୁତ ଡେରିରେ ସେହି ପରିବହନ ସୁବିଧାର ସ୍ୱାସ୍ଥ୍ୟସେବାର ଉପଲବ୍ଧ ଉପଲବ୍ଧତା ପାଉଛୁ ଆମ ପାଖାପାଖି କୌଣସି ମଧ୍ୟ ଡ଼ାକ୍ତରଖାନା ନାହିଁ ତ ଆମ ଆମକୁ ଦେଖେଇବାକୁ ସହରକୁ ଯିବାକୁ ପଡ଼ୁଛି ତାହା ଆମ ଘର ପାଖରୁ ବହୁତ ବାଟ ହେଇ ଯିବା ହେଇ ଯାଉଥିବାରୁ ଆମର ଶରୀର ଆହୁରି ଅସୁସ୍ଥ ହେଉଛି ସିନା ଶରୀର ଭଲ ହେଉନାହିଁ ସେଠାକୁ ପହଞ୍ଚିବାକୁ ବହୁତ ସମୟ ଲାଗେ ଘଣ୍ଟାଏ ଖଣ୍ଡେ ଲାଗେ ଆଉ ପରିବହନ ସେବା ବି ନଥାଏ ତେଣୁ ଆମେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି